ନମସ୍କାର ଆପଣ କ'ଣ ପାଇଁ ଆସିଥିଲେ କୁହନ୍ତୁ ଆ ନାଇଁ ଆମର ଏଠି କୌଣସି ଅସୁବିଧା ନାହିଁ ଏଠି ଆମେ ଆମର କଷ୍ଟମରମାନଙ୍କ ପାଇଁ ସବୁ ସୁବିଧା ରହିଛି ପାଣି ଖାଇବା ପିଇବା ରହିବା ସବୁ କିିଛି ଠିକ୍ ଅଛି ଆଜ୍ଞା ନା ନା କିଛି ବି ଅସୁବିଧା ନାହିଁ ଆପଣ ଆସନ୍ତୁ ଭିତରକୁ ଦେଖିବେ କୁହନ୍ତୁ ଆଉ କ'ଣ ଜାଣିବାର ଅଛି ଆପଣଙ୍କୁ ହଁ ସବୁ ନାଁ ନାଁ ସବୁ କିଛି ଭଲ ଆଉ ଏଠି କୌଣସି ବି ଅସୁବିଧା ନାହିଁ

ଆଉ କ'ଣ ପଚାରିବେ ଯଦି ପଚାରନ୍ତୁ

କ'ଣ ଖାଲି ଏତିକି କହିବେ ନା କ'ଣ ଆଉ କିଛି ପଚାରିବେ ନା ନାଇଁ ଆଉ ଯଦି ଆପଣଙ୍କୁ କିଛି ଜାଣିବାର ଇଣ୍ଟ୍ରେଷ୍ଟ ଥିବ ତ ଆପଣଙ୍କୁ ଯାହାର ପଚାରିବାର ଅଛି ଆପଣ ପଚାରନ୍ତୁ ମୁଁ ସବୁୁର ଆନସର୍ ଦେବି ହଉ ସକାଳ ଆଠଟାରୁ ସନ୍ଧ୍ୟା ପାଞ୍ଚଟା ଯାଏଁ ହଁ ସବୁ କିଛି ଭଲ